ପଶୁ ପାଳନରେ ଗାଈ ଛେଳି ମେଣ୍ଢା କୁକୁଡ଼ା ଏଇ ଇତ୍ୟାଦି ଜିନିଷ ଗୁଡ଼ାକ ରଖିବାକୁ ହେଉଛି ପରିଶ୍ରମ ନ କଲେ ହୁଏନା କହିଲେ ଗୋଟେ ଗାଈକୁ ବିିନିୟମ ଗାଈ ମୁଖ୍ୟ କ୍ଷୀର ବୋଲି କୁହାହଏ ଗାଈ ଯେମିତି ପରିଶ୍ରମ ନିଜ ଛୁଆକୁ ଭଳିଆ ପରିଶ୍ରମ କରିବ ଗୋଟେ ଗାଈ ଯଦି ପାଞ୍ଚ ଲିଟର ଦେବାକୁ ହବ ସେଇ ପାଞ୍ଚ ଲିଟର ଏଇ ଆମବ ସୋସାଇଟିକୁ ଦିଆହେଉଛି ନିଜେ ଖାଇବ କିଛି ମଧ୍ୟ ଦେବା ଦେବି ଲାଗୁଛି ତା'ର ମୋ ଖତ ସେଇ ଖତ ମଧ୍ୟ କ୍ଷେତର କାମ ଦିଏ ନାହିଁ ତା'ର ପରିଶ୍ରାକୁ ଟାଇଁ କରିଅଛି ଆମର ଦେଶୀ ଗାଈ ଦେଶୀ ଛେଳି ଦେଶୀ ମେଣ୍ଢା ଆଉ ବିଦେଶୀଟା କାମ ଦିଏ ନାହିଁ ଦେଶୀ ଗାଈ ହେଲେ ତା'ର ପରିଶ୍ରାକୁ ତା'ର କ୍ଷୀରକୁ ଅନେକ ଉତ୍ପାଦ ଓ କାର୍ଯ୍ୟ କରାହୁଏ ଆଉ ତା'ର ପରିଶ୍ରାମି ମିଶ୍ରିତ ଏକ କରି ସ୍ପ୍ରେ କଲେ କିଛି ଜୀବାଣୁ କଟନ୍ତି ଆଉ ଖତରେ ଜିଆ ଖତ କିମ୍ବା କେଞ୍ଚୁଆ ଖତ ପୂର୍ବର କରିବାକୁ ପଡ଼େ ଆମର ଦୁଗ୍ଧ କିମ୍ବା ଛେଳି ମେଣ୍ଡିରେ ପରିଶ୍ରମ ଦରକାର ତେଣୁ କରି ମେଣ୍ଢା ଛେଳି ଗାଈ ହଂସ କୁକୁଡ଼ା ଏଇ ଜିନିଷ ଖାଦ୍ୟ ବଡ଼ କରୁଛନ୍ତି ତା'ପରେ ଗୋଟେ ହଂସକୁ ଆମେ ଦଶ ଟଙ୍କାରେ ରଖିଲେ ସେ ଦେଢ଼ଶହ ଟଙ୍କା ହେଉଛି କିଛି ସାହାଯ୍ୟ ତାହାକୁ ଉପାର୍ଜନ କରିବା କୁକୁଡ଼ା ଚାଷ କୁକୁଡ଼ା ଚାଷରେ ଫାର୍ମ ଦିଆହେଉଛି ସେଥିରେ ପାଞ୍ଚ ଲକ୍ଷ ଖର୍ଚ୍ଚ ହେଲେ ଦଶ ଲକ୍ଷ କରାହେଉଛି